ଆଜ୍ଞା ଗୁରୁମା ପ୍ରଣାମ ଗୁରୁମା ମୁଁ ରୋଜାଲିନ୍ କହୁଥିଲି ଗୁରୁମା ଯେଉଁ ଟେଷ୍ଟ୍ ଏକ୍ଜାମ୍ ଅଛି ସେଥିପାଇଁ କ'ଣ କେମିତି କରିବି ଟିକିଏ ଆପଣ ଟିକିଏ ବତେଇ ଦିଅନ୍ତ କି ଆଜ୍ଞା ଗୁରୁମା ପଢ଼ା ପଢ଼ି ଚାଲିଛି ହେଲେ ମୁଁ ତ ସାହିତ୍ୟ ହିନ୍ଦୀ ସାମାଜିକ ଏଇ ସବୁ ପେପର୍ ମୋର ଟିକିଏ ଭଲ ହୁଏ ହେଲେ ଗଣିତ ଆଉ ଇଂଲିସ୍ରେ ମୋତେ ଟିକିଏ ହୁଏନି ଯଦି ତାହା କେମିତି କ'ଣ ପଢ଼ିବି ସେ ବିଷୟରେ ଟିକିଏ ବତେଇ ଦିଅନ୍ତେ ତା'ହେଲେ ଟିକିଏ ମୋତେ ଟିକିଏ ସାହାଯ୍ୟ ମୋତେ ଟିକିଏ ସୁବିଧା ହୁଅନ୍ତା ପଢ଼ିବା ପାଇଁ ଆଜ୍ଞା ଆଉ ଇଂଲିଶ୍ରେ କେମିତି କ'ଣ କରିବି ଟିକେ କହିଲେନି ଆଜ୍ଞା ଗୁରୁମା ମୋତେ ଟିକିଏ କହିବେ କି ଟେଷ୍ଟ୍ ପରୀକ୍ଷାରେ କେମିତି କେଉଁ ପ୍ରକାରର କ୍ୱେଶ୍ଚିନ୍ ସବୁ ପଡ଼େ ଗୁରୁମା ଆପଣଙ୍କ ପାଖରେ କିଛି ସାମ୍ପଲ୍ ପେପର୍ ଅଛି କି ଏଇ ସବୁ ପରୀକ୍ଷା ପାଇଁ ଆଜ୍ଞା ଗୁରୁମା ଆପଣଙ୍କୁ ଯଦି ଟିକିଏ ସମୟ ମିଳନ୍ତା ଆସିକି ମୋତେ କିଛି ଟାଇମ୍ ପଢ଼ାଇ ଦିଅନ୍ତେ ଯଦି ମୋତେ ଟିକିଏ ସୁବିଧା ହୁଅନ୍ତା ଆଉ ଟିକିଏ ପରୀକ୍ଷା ପାଇଁ ବେଶୀ ନିଜକୁ ନିଜେ ପ୍ରିପେୟାର୍ କରିବା ପାଇଁ ଗୁରୁମା ସ୍କୁଲ୍ରେ କେତେଟାରୁ କେତେଟା ସମୟ ଚାଲିଛି କି ସ୍କୁଲ୍ ଅବିକା ଆଚ୍ଛା ଗୁରୁମା ଚାରିଟାରେ ତ ଛୁଟି ହେଉଛି ଆପଣ ସାଢେ ଚାରିଟାରୁ ସାଢେ ଛଅଟା ପର୍ଯ୍ୟନ୍ତ ମୋତେ ଟିକିଏ ପାଠ ପଢ଼ାଇ ପାରିବେ କି ଆଜ୍ଞା ଗୁରୁମା